ହଁ କାହାକୁ କହି ଦୁଇ'ଟା ଟିକେଟ୍ ବୁକ୍ କରିଦିଅ ହଁ ହଉ

ହଁ ଆମେ ଯିବା

ହଁ ଯିବା ଯିବା ବେଳାରେ କାମ ସାରି ଦେଇକିରି ଟିକେଟ୍ ଦି'ଟା ବୁକ୍ କରିଦିଅ

ହଁ ହଁ କାହାକୁ କହି ଟିକେଟ୍ ଦି'ଟା କରିଦିଅ ହଁ ଯେ

ହଁ ହଁ ହଁ

ହଁ ଯିବା ଦେଖିବା ଆଉ

ହଁ ହଁ ହଁ ହଁ କେତେବେଳେ ଯିବା

ହଁ ହଁ ହଉ ଆମେ ଆଉ ଦୁଇ ଜଣ ଯିବା ନା ଦୁଇ ଜଣ ଯିବା

ନାହାନ୍ତି

ଷ୍ଟୋରିଟା ଷ୍ଟୋରି ଭଲ ହେଇଛି

ହଁ ଏବେ ତ ଆଉ ବହୁତ ଦିନ ହେଲାଣି ଦେଖା ହେଇନି ଯିବା ବୁଲି ବଲିକି ଲାଗି ଦେଖିଦେଇ ଆସିବା ହୁଁ

ହଁ

ହଁ ଭଲ ଆକ୍ଟ୍ରେସ୍ ବି ସିଦ୍ଧାନ୍ତ ଉତ୍ତମ ମହାନ୍ତି ହଁ ହଁ ହଉ ହଉ ହଉ ହଉ ତମେ ଟିକେଟ୍ ବୁକ୍ କରିଦେଇଥିବ ଆଉ